ହ୍ୟାଲୋ ତୁମ ଦୋକାନ ଖୋଲା ଅଛିକି ହଁ ହଉ ମୁଁ ଆମର ଗୋଟେ ପର୍ବ ଅଛି ତ ମୁଁ କିଛି ଜିନିଷ କିଣିବା ପାଇଁ ଚାହୁଁଛି ତୁମ ଦୋକାନରୁ ଆଉ ଆମେ ଯାଇକି ପହଞ୍ଚୁଛୁ ଆପଣ ଟିକିଏ ଆମକୁ ଭଲ ଭଲ ଜିନିଷ ଦେଖେଇବେ ଆଉ ହଁ ହଉ କେଉଁ ମାନେ ମାନେ ପିଲାମାନଙ୍କ ପାଇଁ ଡ୍ରେସ୍ ଦେଖ ମୋ ହଜବେଣ୍ତ୍ଙ୍କ ପାଇଁ ପ୍ୟାଣ୍ଟ୍ ସାର୍ଟ୍ ଦରକାର ମୋ ପାଇଁ ଶାଢ଼ୀ ଦରକାର ମୋ ପିଲାମାନଙ୍କ ପାଇଁ ଡ୍ରେସ୍ ପୁଅ ଝିଅ ଦୁଇଟା ଜଣେ ହେଲା ଦଶ ବର୍ଷ ଜଣେ ହେଲା ପନ୍ଦର ବର୍ଷ ଝିଅ ହେଲା ଦଶ ବର୍ଷ ପୁଅ ହେଲା ପନ୍ଦର ବର୍ଷ ତା ପାଇଁ ଜିନ୍ସ ପ୍ୟାଣ୍ଟ୍କୁ ଟି ସାର୍ଟ୍ ଭଲ ବ୍ରାଣ୍ଡେଡ଼୍ର ଦେଖେଇବେ ଝିଅ ପାଇଁ ବି ଭଲ ଜିନ୍ସ ସାର୍ଟ୍ ଗୋଟେ ଭଲ ବ୍ରାଣ୍ଡେଡ଼୍ର ଦେଖାଇବେ ମୋ ମାନେ ପୁଅର ହେଲା ପୁଅର ପନ୍ଦର ବର୍ଷ ତା ପାଇଁ ସେ ପନ୍ଦରଶହ ଭିତରେ ଗୋଟେ ନେବୁ ଆଉ ହଜବେଣ୍ଡ୍ଙ୍କର ଭଲ ଡ୍ରେସ୍ ଟିକିଏ ସେ ଅଢ଼େଇ ହଜାର ତିନି ହଜାର ଭିତରେ ବାଛିବୁ ଆଉ ମୋ ପାଇଁ ଭଲ ଶାଢ଼ୀ ଟିକିଏ ଦରକାର ପାଞ୍ଚ ହଜାର ଟଙ୍କା ଭିତରେ ଗୋଟେ ଶାଢ଼ୀ ଦରକାର ଆଉ ଝିଅ ପାଇଁ ସେଇ ପନ୍ଦର ଶହ ଭିତରେ ଗୋଟେ ଡ୍ରେସ୍ ଦରକାର ଆମକୁ ଦେଖାନ୍ତୁ ଏଇତକ ଜିନଷ ଭଲ ଭଲ ବ୍ରାଣ୍ଡେଡ଼୍ର ଦେଖାନ୍ତୁ ଜିନ୍ସ୍ କପଡ଼ାର

ପୁଅ ପାଇଁ ଜିନ୍ସ ପ୍ୟାଣ୍ଟ୍କୁ ଟି ସାର୍ଟ୍ ପନ୍ଦର ଶହ ଭିତରେ

ହଁ ହଉ ଦେଖାନ୍ତୁ ଆମକୁ ଦେଖାନ୍ତୁ ଭଲ ଭଲ ଜିନଷ ଆମକୁ ଦେଖାନ୍ତୁ

ହଁ ହଉ ଆମକୁ ଦେଖାନ୍ତୁ ଟିକିଏ ଆଉ ବାହାର କରିକି ଦେଖାନ୍ତୁ ଆମ ମନ ପସନ୍ଦ ହେଲେ ଆମେ ଇଏ କରିବୁ ଚଏସ୍ କରିକି ନେବୁ ଆଉ ଦେଖାନ୍ତୁ ଆମକୁ ଆଉ ଶାଢ଼ୀ କେଉଁ କେତେ ପ୍ରକାରର ଶାଢ଼ୀ ଅଛି କହିଲେ ଆଗ ଟିକିଏ ମୁଁ ଜାଣିନି ସାଢ଼ୀର ନାଁଗୁଡ଼ାକ ମୋତେ କୁହନ୍ତୁ ବନାରସୀ ପାଟ ଅଛି ହଉ ବନାରସୀ ଦେଖାନ୍ତୁ ହଁ ସେଗୁଡ଼ାକ ତା ରେଟ୍ ଷ୍ଟାର୍ଟ୍ କେତେ ଆସିବ ମୋର ପାଞ୍ଚ ହଜାର ଭିତରେ ଦରକାର

ଆଉ ଡ୍ରେସ୍ ପତ୍ର ଦେଖାନ୍ତୁ ଟିକିଏ ପିଲାମାନଙ୍କ ପାଇଁ ଡ୍ରେସ୍ ପତ୍ର ଦେଖାନ୍ତୁ

ଆଉ ହଜବେଣ୍ଡ୍ଙ୍କ ପାଇଁ ଦେଖାନ୍ତୁ ଟିକିଏ ପ୍ୟାଣ୍ଟ୍ ସାର୍ଟ୍ ମାନେ ଭଲ କମ୍ପାନୀ ଭଲ କମ୍ପାନୀର ଦେଖାନ୍ତୁ ଯେଉଁଟା ମୋତେ ଭଲ ଲାଗିବ ମୁଁ ସେଇଟା ନେବି ଆଉ ଦେଖଉନାହାନ୍ତି ଯୋଉଟା ଭଲ ଲାଗିବ ମୁଁ ସେଇଟା ନେବି ମୋତେ ଦେଖାନ୍ତୁ ଯେଉଁଟା ଭଲ ଲାଗିବ ଚଏସ୍ ହେଲେ କଲର୍ ବ୍ଲାକ୍ କଲର୍ ପ୍ୟାଣ୍ଟ୍କୁ ପିଙ୍କ୍ କଲର୍ ସାର୍ଟ୍

ଶୁଣନ୍ତୁ ସବୁତକ ଆମର ବାଛିକି ରେଟ୍ ରେଟ୍ ଚାର୍ଟ୍ ଇଏ କରିକି ସବୁ ଇଏ କରିକି ରଖିଥାନ୍ତୁ ଆମେ ସେଆଡ଼ୁ ଉପର ଦୋକାନ ଆଡ଼ୁ ଆସିଲା ବେଳକୁ ପ୍ୟାକିଂ କରି ଦେଇଥାନ୍ତୁ ଆମର ଆମର ଆମେ ଆସିଲେ ନେଇକି ଯିବୁ ଆଉ ପିଙ୍କ୍ କଲର୍ ସାର୍ଟ୍ ହଁ

ହଉ ଠିକ୍ ଅଛି ହଁ ହଉ ସବୁତକ ଗୋଟେ ରେଟ୍ କରିଦିଅନ୍ତୁ କେତେ ପଇସା ହେଲା ମୋତେ କୁହନ୍ତୁ ମୁଁ ଫୋନ୍ପେ' କରିଦେବି ଆଉ ହଁ ହଉ ହଉ ରଖୁଛି ତା'ହେଲେ ଆମେ ସେଆଡ଼ୁ ଫେରିଲା ବେଳକୁ ନେଇକି ଯିବୁ ଆଉ ହଁ ହଉ ରଖିଦେଉଛି